ଆମ ଅଞ୍ଚଳକୁ ବିଭିନ୍ନ ବିଭିନ୍ନ ଖବରକାଗଜ ଆସିଥାଏ ଯେପରିକି ଓଡ଼ିଆ ହିନ୍ଦୀ ଇଂରାଜୀ ଏବଂ ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଓଡ଼ିଆ ଖବରକାଗଜକୁ ପଢ଼ିବାକୁ ପସନ୍ଦ କରିଥାଏ ଏଥିରେ ବହୁତ ଭଲଭାବରେ ଖବରଗୁଡ଼ିକ ଛପା ଯାଇଥାଏ ଏବଂ ସବୁଠୁ ଶ୍ରେଷ୍ଠ ସାମ୍ବାଦିକମାନଙ୍କ ଦ୍ଵାରା ଏହା ରଚନା କରାଯାଏ ଖବର୍କାଗଜଗୁଡ଼ିକ ଦ୍ଵାରା ଆମେ ଦେଶ ଦୁନିଆର ଏକ ଛାପ ମିଳିଥାଏ ଯାହା ଦ୍ୱାରା କେଉଁଠାରେ କୌଣସି ଗଣ୍ଡଗୋଳ ହେଲା କି କିଏ ପୁରସ୍କାର ପାଇଲା ଯୁଦ୍ଧର ଖବର ସବୁ କେଉଁଠାରେ କାହା ଘର ପୋଡ଼ିଗଲା କେଉଁଠାରେ କିଏ କାହାକୁ ସାହାଯ୍ୟ କଲା ଏବଂ ସବୁପ୍ରକାର ଖବର ଏଥିରେ ଲେଖାଯାଇଥାଏ ଏବଂ ଏହାକୁ ପଢ଼ିବା ଦ୍ୱାରା ଖବର ମିଳିଥିବାରୁ ଆମେ ନ୍ୟୁଜ୍ ଚ୍ୟାନେଲ୍ଗୁଡ଼ିକ ଏତେ ଦେଖୁନଥାଉ ଏହିଥିରୁ ହିଁ ସବୁପ୍ରକାର ସୂଚନା ମିଳିଯାଇଥାଏ ଏବଂ ଆମ ଅଞ୍ଚଳରେ ସମସ୍ତେ ଏହି ଓଡ଼ିଆ ଖବରକାଗଜକୁ ହିଁ ଭଲପାଆନ୍ତି ଏବଂ ସମସ୍ତେ ନେଇଥାନ୍ତି ଓ ବହୁତ ଅଳ୍ପ ଲୋକ ଅଛନ୍ତି ଯେଉଁମାନେ ଓଡ଼ିଆ ବୁଝିପାରନ୍ତି ନାହିଁ ତାଙ୍କ ପାଇଁ ଇଂଲିଶ୍ ଓ ହିନ୍ଦୀ ଖବରକାଗଜ ଉପଲବ୍ଧ ଅଛି ସେମାନେ ବୁଝିଯାଆନ୍ତି ଏବଂ ସେମାନେ ଓଡ଼ିଆ ଖବରକାଗଜ ମଧ୍ୟ ପଢିବାକୁ ଚେଷ୍ଟା କରନ୍ତି ଯାହା ଦ୍ଵାରାକି ସେମାନେ ଓଡ଼ିଆ ଶିଖିପାରିବେ ଏବଂ ଆମ ଅଞ୍ଚଳରେ ଥିବା ଛୋଟ ଶିଶୁମାନେ ମଧ୍ୟ ଇଂଲିଶ୍ ଖବରକାଗଜ ପଢ଼ିକି ଇଂଲିଶ୍ ଶିଖିବାକୁ ଚେଷ୍ଟା କରନ୍ତି ଆମର ଓଡ଼ିଆରେ ଆମର ବହୁତଗୁଡ଼ାଏ ଖବରକାଗଜ ଅଛି ଯେପରି ସମାଜ ଏବଂ ସମ୍ବାଦ ଇତ୍ୟାଦି ଆମ ଅଞ୍ଚଳକୁ ଆସିଥାଏ ଏବଂ ଆମ ଅଞ୍ଚଳରେ ଥିବା ସମସ୍ତେ ଖବରକାଗଜଗୁଡ଼ିକୁ ନିଅନ୍ତି ଏବଂ ଏହାର ଦର ଦର ବି କମ୍ ହୋଇଥିବାରୁ ସମସ୍ତେ ପସନ୍ଦ କରିଥାନ୍ତି